ମୋର ପ୍ରିୟ ଖେଳ ହେଲା କ୍ରିକେଟ ମୁଁ କ୍ରିକେଟ ଖେଳେ ମୋର ବହୁତ କାମ କାମ ଚିନ୍ତାଧାରାରୁ ମୁଁ ମୁକ୍ତ ହେବା ପାଇଁ କ୍ରିକେଟ ଖେଳିଥାଏ ମୁଁ କ୍ରିକେଟ ଖେଳିବା ଦ୍ଵାରା ମୋର ଦେହ ମନ ଆତ୍ମା ସବୁ ବହୁତ ସୁସ୍ଥ ରହିଥାଏ ଏବଂ କ୍ରିକେଟ ଦ୍ଵାରା ଚେସ୍ କରିବାକୁ ଭଲ ବହୁତ ଭଲ ଲାଗେ ମୁଁ ମୋର ପ୍ରିୟ ଖେଳାଳି ହେଉଛି ବିରାଟ କୋହଲି ବିରାଟ କୋହଲି ଯେମିତି ତା'ର ଗୋଟିଏ ଚୁଡ଼ୁଦାରା ଏହି ଚୁଡ଼ୁଦାର ସିଏ ବହୁତ ପସନ୍ଦ ହୋଇଥାଏ ସେଇଥିପାଇଁ ମୁଁ ବି ତା ଭଳି ପସନ୍ଦ ହେବାକୁ ବି ଚାହୁଁଛି କ୍ରିକେଟ ଖେଳିବା ଦ୍ଵାରା ମୋର ଶାରୀରିକ ଚିନ୍ତା ଯାତନା ଯାହାସବୁ ହୋଇଥାଏ ତାହାକୁ ତାଠାରୁ ମୁଁ ମୁକ୍ତ ହୁଏ ଏବଂ କ୍ରିକେଟ ଖେଳିବା ଦ୍ଵାରା ମୁଁ ଯେତିକି ଏଇଟା କରିଥାଏ ତାହାକୁ ଅଧିକ ଭଲ ମୁଁ କ୍ରିକେଟ ଖେଳିବା ଦ୍ଵାରା ସମ୍ଭବ ହୋଇଥାଏ କ୍ରିକେଟ ଖେଳିବା ଦ୍ଵାରା ଅଧିକ ଅଧିକ ମାନସିକ ଚିନ୍ତା ଚେତନା ଠାରୁ ସବୁଠାରୁ ଦୂର ହେବାକୁ ପଡ଼ିଥାଏ ଏବଂ କ୍ରିକେଟ କ୍ରିକେଟରେ ବହୁତ ବହୁତ ଖେଳାଳି ବହୁତ ବହୁତ ଟଙ୍କା ରୋଜଗାର କରନ୍ତି କିନ୍ତୁ ମୁଁ ବି ତାଙ୍କ ଭଳି ଟଙ୍କା ରୋଜଗାର କରିବାକୁ ଚାହୁଁଛି କିନ୍ତୁ ଟଙ୍କା ରୋଜଗାର କରିବା ପରେ କ୍ରିକେଟରେ ଗୋଟେ ନାଁ କରିବାକୁ ହେବ ତା ନାଁ ହେଉଛି ଅଧିକ ଅଧିକ ବହୁତ ବହୁତ ଫ୍ୟାସିଲିଟି ପାଇଥାଉ ଏବଂ କ୍ରିକେଟ ମୁଁ ବହୁତ ବଡ଼ ବ୍ୟାଟ୍ସମ୍ୟାନଟେ ହେବାକୁ ଚାହୁଁଛି ବ୍ୟାଟ୍ସମ୍ୟାନଟେ ହେଲେ ମୁଁ ବିରାଟ କୋହଲି ପରି ମୋର ସ୍ୱପ୍ନକୁ ମୁଁ ସାକାର କରିପାରିବି